ରୋଷେଇ କଲାବେଳେ ମୁଁ ଥରେ ରୋଷେଇ କରୁଥିଲା ସମୟରେ ମୋ ଶାଢ଼ୀରେ ନିଆଁ ଲାଗିଯାଇଥିଲା

ମୋର ଶାଢ଼ୀଟା କାନି ପାଖରୁ ଜଷ୍ଟ୍ ଲାଗି ଲାଗି ମୋ ହାତ ଫାତ ପୋଡ଼ିଯାଇଥିଲା ତା'ପରେ ମୋତେ ସାଙ୍ଗେ ସାଙ୍ଗେ ଆମ ଘର ଲୋକ ମୋତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ସେଠାରେ ଡାକ୍ତରମାନେ ମୋତେ ଚିକିତ୍ସା କଲେ କିଛି ଅଏଣ୍ଟ୍ମେଣ୍ଟ୍ ଲଗାଇ ଦେଇଥିଲି ମଲମ ଲଗାଇଦଲେ ତା'ପରେ ମୋ ପୋଡ଼ା ଜଳାଟା କମିଯାଇଥିଲା ତା'ପରେ ସେଥିରୁ ସବୁ ବଡ଼ ବଡ଼ ଫୋଟକା ବାହାରି ଯାଇଥିଲା ଫୋଟକା ବାହାରିଗଲା ପରେ ସେମାନେ ମେଡ଼ିସିନ୍ ଦେଇଥିଲେ ମେଡ଼ିସିନ୍ ଦେଲା ପରେ ମୋତେ ସେଇଠି ତିନି ଦିନ ରହିିବାକୁ ପଡ଼ିଲା ତା'ପରେ ମୁଁ ଧୀରେ ଧୀରେ ଘାଆଟା ଟିକିଏ ଶୁଖିଲା ମାନେ ଶୁଖିଲା ପରେ ମୁଁ ମେଡ଼ିକାଲ୍ରୁ ଆସିଲି କିଛିଦିନ ରେଷ୍ଟ୍ ନେଲା ପରେ ଘାଆଟା ଧୀରେ ଧୀରେ ଶୁଖିଲା ଆଉ ବହୁତ ଥର ତ ଏମିତି ରୋଷେଇ କଲାବେଳେ ମୋର ଏମିତି ଅସୁବିଧା ହୋଇଛି ରୋଷେଇ କରୁଥିବା କେତେବେଳେ ତେଲ ପଡ଼ିଯିବ ଉପରେ ହାତ ଫାତରେ ବହୁତ ଥର ମୁଁ ଏମିତି ରୋଷେଇ କଲା ସମୟରେ ଏମିତି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଠାକୁରଙ୍କ ଦାୟାରୁ ଟିକିଏ ସୁସ୍ଥ ସୁସ୍ଥ ହୋଇଛି ଆଉ